ହ୍ୟାଲୋ କ୍ରିଷ୍ଣା ରେଷ୍ଟୁରାଣ୍ଟ ଲାଗିଛି ଆଚ୍ଛା ମୁଁ ଯେଉଁ ଅର୍ଡ଼ର କରିଥିଲି ପାଞ୍ଚଟା ନାନ୍ ଯୋଡ଼େ ଚଣା ଦୁଇଟା ପନିର ଆଉ ସେତେ କିଛି ଦରକାର ନାହିଁ ତ ସାଙ୍ଗମାନେ ଆସିଥିଲେ ସେମାନେ ଚାଲିଗଲେ ତ ତିନିଟା ନାନ୍ ଗୋଟିଏ ଚଣା ଗୋଟିଏ ପନିର ଠିକ୍ ସମୟରେ ପଠାଇ ଦେବେ ଆଚ୍ଛା ମୁଁ ଏବେ ରଖୁଛି